ହଁ ମୁନା ଭାଇ ମୁଁ ପ୍ରମୋ ମୁଁ ପ୍ରମୋଦିନି କହଁର କହୁଛି ଆଉ ଭାଇ ମୋ ପୁଅକୁ ଗୋଟେ ପୋଷ୍ଟିଂରେ ରଖିବା ପାଇଁ ଚାହୁଁଛି ଆଉ ମୁଁ ତ ଜାଣିନି କେଉଁଠି କ'ଣ ବିଜ୍ଞାପନରେ ଏମିତି ଭଲ ବାହାରୁଛି କହିକି ବେଳେବେଳେ ତ ମାନେ ମିଛ ଗୁଡ଼ାକ ବାହାରି ଯାଉଛି ଗୋଟେ ଗୋଟେ ଜାଗାରେ ଆଉ ମୁଁ ଫୁଲବାଣୀ ମୁନା ଗ୍ୟାରେଜରେ ରଖିବା ପାଇଁ ଚାହୁଁଛି ଶୋରୁମ୍ରେ ଆଉ ତେଣୁ କ'ଣ କେଉଁଠି ଭଲ ବାହାରୁଛି ସେଇଟା ଟିକେ ଆପଣ ଆଜ୍ଞା

ହଉ

ହଁ ମୋର ଏଇଟା

ମଗୋଉଛୁ

ଠିକ୍ ଅଛି ରଖି ରଖୁଛି ତାହେଲେ ଭାଇ